ହ୍ୟାଲୋ ଆଜ୍ଞା କୁହନ୍ତୁ ଆଜ୍ଞା ଅଛି ହଁ ପୁରା ଭଲ ଟେଷ୍ଟି ସବୁ ଭଲ ମିଳୁଛି କେତେ ଦରକାର ଆପଣଙ୍କର କେତେ ଦରକାର ଆପଣଙ୍କର ଓହୋ ପାଞ୍ଚ ଟଙ୍କା ଲେଖା ଆଜ୍ଞା ଗୋଟା ସାତ ଟଙ୍କା ଲେଖା ବିରି ବରା ଆ ଆମର ପୁରା ଟେଷ୍ଟ ଅଛି ଖାଲି ପୁରା ବିରିରେ ପୁରା ଭଲ ଫ୍ରେସ୍ ଭଲ ବିରିରେ ହଉଛି ସେଥିପାଇଁ ସାତ ଟଙ୍କା ଲେଖା ବିକ୍ରି ହଉଛି ନା ତ ଯେଉଁ ଯାଉନ ସେଇଠୁ ନହେନେ ଆଣିବ ଆମର ପୁରା ପୁରା ଆମର ବନା ହଉଛି ପୁରା ବିରିରେ

ଜଲେବି ଗୁରା ଦଶ ଟଙ୍କା ଲେଖା ଚାଉମିନ୍ ଦୋସା ଗୁପଚୁପ ଆଉ ଚାଟ୍ ଏମାନେ ବି ସବୁ ଫାଷ୍ଟଫୁଡ୍ ଜିନିଷ ବି ଆମର ବିକ୍ରି ହଉଛି ସନ୍ଧ୍ୟାବେଳେ ଦୋସା ଚାଳିଶ ଟଙ୍କା ହୁଁ ଚାଉମିନ୍ ପଚାଶ ଟଙ୍କା ରୋଲ୍ ଆମର ସତୁରି ଟଙ୍କା ଆସିଯିବ ଆଉ ଭେଜ୍ ନନଭେଜ୍ ନନଭେଜ ହଁ ହଁ

ନାହିଁ ସେମିତି ହବନି ସେଇ ଦଶଟଙ୍କା ଲେଖା ରହିବ ଆଉ ତାଙ୍କ ଦୋକାନ ଯାଇ ବୁଝୁନ ଆମର ପୁରା ଭଲ ପୁରା ଭଲ ତେଲରେ ହଉଛି ଆଉ ସେଥିପାଇଁ ତ ମୁଁ ତମକୁ କହୁଛି ନା ନା ନା ନାହିଁ ହବନି ସେମାନେ ଖୋଲାରେ ରଖୁଛନ୍ତି ମାଛି ଫାଛି ସବୁ ବସୁଛନ୍ତି ରୋଗ ହବ ଆମେ ସବୁ ଟୋଟାଲି କାଚ ମାନେ ଇଏରେ ରଖୁଛୁ ଜାର୍ ରେ ଏ ସେ କିଛି ହଉନି ପୁରା ଫ୍ରେସ୍ ଜିନିଷ ଆଜ୍ଞା ଏ ବାସି ଜିନିଷ ଦଉଛନ୍ତି ଆମର ପୁରା ଭଲ ଜିନିଷ ସେଥିପାଇଁ ତ ମୁଁ ଦଶଟଙ୍କା ଲେଖା ବିକୁଛି ନା ଆଉ କ'ଣ ହବ ଏମିତି ରେଟ୍ ଖାଲି ହବ କି ଆଉ ଯଦି ହବ ସେଇ ଗୋଟାଏରେ ଟଙ୍କେ ଦୁଇଟଙ୍କା ଏମିତି କମିବ ଆଉ ଏ ଦରାକର କହିବ କି ମୁଁ ଖାଇବି ବୋଲି ତମ ଦୋକାନରୁ ଆସିଲେ ନେବେ ହଉ ମୁଁ ରଖୁଛୁ ମୁଁ ଟିକିଏ ବ୍ୟସ୍ତ ଅଛି ନା ଦୋକାନରେ ଏବେ